ଆମ ଅଞ୍ଚଳରେ ଆଦିବାସୀ କଲା ମାନେ ବହୁତ ସାରା ଅଛନ୍ ଯେନ୍ତା ଘୁମୁରା ବଜା ଭାଗରଥି ପାର୍କ ତା'ପରେ ରାଜା ମହଲ୍ ଡ୍ରଇଁଙ୍ଗ ବହୁତ ସାରା ଲୋକ୍ ଅଛନ୍ ଆରୁ ମା' ମାଣିକେଶ୍ଵରୀ ବି ମନ୍ଦିର୍ ଅଛେ ଭବାନୀପାଟଣା ପାଖରେ ଯିଏକି ବହୁତ ବହୁତ ସାରା ଲୋକ୍ମାନେ ଦେଖି ଆସାନ୍ ବହୁତ୍ ବହୁତ୍ ଧୁରିଆ ଲୋକ୍ମାନେ ବି ଦେଖି ଆସାନ୍ କଲାହାଣ୍ଡି ଉଚ୍ଚ ଯେ ଯେନ୍ତା ଘୁମୁରା ବଜା ଯେନ୍ତା ବାଜିଗଲେ ପୁରା ଦିଲ୍ ମାନେ ଖୁସି ହେଇଯାଇଛି ପୁରା ଘୁମକି ଯାଇଛି ପୁରା ଯେନ୍ତା ବୋଇବା ଯେ ବୋଇବା ବାଣିହା ଲାଗ୍ସି ପୁରା ହେନ୍ତା ଘୁମୁରା ବଜା ବି ପୁରା ନାଚବା କାଜି ଦିଲ୍ ଉଠ୍ସି ତା'ପରେ ଡ୍ରଇଁଙ୍ଗ ମାନେ ବି କଲାକାର୍ମାନେ ବି ବାସି କଲାକାର୍ମାନେ ଯେନ୍ତାକି ପୁରା ବଣିହା ବଣିହା ବନେଇ ଦେସନ୍ ଡ୍ରଇଁଙ୍ଗ ମାନ ପୁରା ଯେନ୍ତା ବୋଲେ ସେନ୍ତା ବନେଇ ଦେସନ୍ ଆର୍ ଆର୍ ଦେଶୀ ବଜାବି ତ ପୁରା ଦେଶୀ ବଜା ପୁରା ଅଛି ନେ ପୁରା ଦିଲ୍ ପୁରା ଉବ୍କି ଯାଇଛେ ନାଚ୍ବା କାଜି ପୁରା ଘୁମୁରା ମା' ମାଣିକେଶ୍ଵରୀ ବି ମନ୍ଦିର ବି ଟିକିଏ ଖୁବ୍ ଖୁବ୍ ଧୁରିଆର ଲୋକମାନେ ବି ଆଇସନ୍ ସମସ୍ତେ ଆଇସନ୍ ଦର୍ଶନ କରିବା ପାଇଁ